ଆଇନ୍ ଗତ ସଂସ୍ଥା ଯେନ୍ତାକି ଜମି ପାରିବାରିକ ଦରମା ଋଣ ସମସ୍ୟାର ସମାଧାନ ଲାଗି ଆମେ ପଢିଲା ଚେଷ୍ଟା କରସୁଁ ଯେ ନିଜର ପରିବାର ଭିତରେ ଯେମିତି ସଲ୍ଭ ହେଇପାର୍ବା ଆମେ ବାହ୍ରିକି ନାଇ ଜମୁ ଆଉ ବାାର୍କି କୋଉଥଟ ନାଇଁଆ ପିଇବା ନିଜେ ନିଜର ଭିତରେ ସଲ୍ଭ ସବ ମିଶିକିରି ମାଇ ଚେଷ୍ଟାଟେ କରସୁଁ ଆଉ ଯଦି ବି ସେରା ନ ହେଇ ପାରିଲା ବୋଲେ ଆମେ ଆମର୍ ଗାଁରେ ତ ହାାତେ ମୁଖିଆ ସିଷ୍ଟମ ନେନ କି ସରପଞ୍ଚ ହେନ୍ତା କରିପାର୍ବା ସମାଧାନ ହେନ୍ତା କିଛି ନେନ ଆମେ ଯକିରି ପୋଲିସନ ଏଫେୟାର୍ ଲେଖାସୁଁ ଆଉ ସେ ସମାଧାନ କରସନ୍ ପୋଲିସ ଆଉ ସେନୁ ଯଦି ବି ନହେଲା ବୋଲେ କୋର୍ଟକେ କେସ୍ଟା ଦିଆ ହେସି ଆଉ ସେନୁ ଯାହା ଡିସିଜନଟା ନିଆ ହେସି ସେ ତାର୍ ଅନୁସାରେ ଆମେ ତଲସୁଁ ଆଗରୁ ପିନ୍ଧତା ଥିଲା କି ମୁଖିଆ ମାନେ ଏଇରା ସମାଧାନ କରିଦଉଥିଲେ ବାକି ସେ ଜିନିଟା ଆଉ ହାତେ ଆମ ଗାଁମାନ ବି ନେନ ଆମେ ଆମର୍ ଜଣୁ ଏ ସମସ୍ୟା ହେଲା ଆଇନଗତ ସମସ୍ୟା ଆମର୍ ଜମି ଭାଗବଟାରେ ଏଇଟା ହଉ କିଏ କିଏ ଗାଲି ମଲ ଲାଗଲା କି କିଏ ଲୋନ୍ ନେଇେଲା ନଁ ଦେଲା ସେଥିର୍ ଲଗି ଆମେ ପୋଲିସ୍ ସ୍ଥାନରେ କମ୍ପ୍ଲେନ୍ କରୁଛୁଁ